ହାଲୋ ହଁ ବିଷ୍ଣୁପ୍ରିୟା ଟ୍ରାଭେଲସରୁ କହୁଛ ମୋର ପହରଦିନ ଗୋଟିଏ ଗାଡ଼ି ଦରକାର ଭୁବନେଶ୍ୱର ଯିବାର ଅଛି ତ ଗୋଟିଏ ଗାଡ଼ି ଦରକାର ସକାଳ ସାତଟାରେ ଆସିକି ପହଞ୍ଚିବ ଯିବି ଆଉ ଆସିବି ଭଲ ଡ୍ରାଇଭରଟେ କିନ୍ତୁ ପଠାଇବେ ଭଲ ଡ୍ରାଇଭରଟେ ପଠାଇବେ ମଦୁଆ ଫଦୁଆ ପଠାଇବେନି ପନ୍ଦର ତାରିଖରେ ଯାଇକି ଆସିବି ହଁ ଆଉ କ'ଣ କେମିତି ରେଟ୍ ନେଉଛନ୍ତି ନା ମ ତିନି ହଜାର ଆମର ପାଖ ଲୋକ ହୋଇକି ସବୁଦିନେ ସବୁବେଳେ ଯିବା ଆସିବା କରୁଛେ ତୁମେ ଏତେ ଟଙ୍କା କ'ଣ ଗୋଟିଏ କହୁଛ ଆଉ ପଚିଶ ଶହ କି ପଚିଶ ଶହ କର ହଁ ହେଉ ସାତଟା ଠିକ ସାତଟା ବେଳକୁ ଆସିକି ପହଞ୍ଚିବେ ମୁଁ ଭୁବନେଶ୍ୱର ଯିବି ଆମ ଘରଟା କୁମୁର୍ଶିଆ ଜାଣିଛ ତ ହଁ ସକାଳ ସାତଟା ବେଳେ ଜଲ୍ଦି ପଠାଇବେ ଟିକେ ଆଉ